ମାଛ ଧରିବା ବୃତ୍ତି ଆମକୁୁ ସବୁଠାରୁ ଆକର୍ଷଣୀୟ ଲାଗେ ଯେ ଆମେ ଡଙ୍ଗା ସାହାଯ୍ୟରେ ନଦୀ ଭିତରକୁ ଯାଉ ଆଉ ଜାଲ ଫିଙ୍ଗି ଭିତରୁ ନଦୀ ଭିତରୁ ମାଛ ଧରୁ ଆଉ ମାଛ ଆସିବା ସମୟରେ ଯେଉଁ ଖଡ଼ ଖଡ଼ ଖଡ଼ ଖଡ଼ ହୁଅନ୍ତି ସେଇଟା ବହୁତ ଆକର୍ଷଣୀୟ ଲାଗେ ଆଉ ନଦୀ ଭିତରେ ଡ଼ଙ୍ଗାରେ ଯିବାଟା ସେଇଟା ବହୁତ ଆକର୍ଷଣୀୟ ଲାଗେ ଆମକୁ ବହୁତ ଭଲ ଲାଗେ ଆଉ ଯେତେବେଳେ ଫେରୁ ସନ୍ଧ୍ୟା ଟାଇମରେ ସନ୍ଧ୍ୟା ବୁଡ଼ି ଯାଉଥିବ ସେହି ଟାଇମରେ ଯେଉଁ ଫେରୁ ସେତେବେଳେ ସୂର୍ଯ୍ୟଙ୍କୁ ଦେଖିବା ସେଇଟା ନଦୀ ଭିତରେ ବହୁତ ବଢ଼ିଆ ଲାଗେ ଆଉ ମାଛ ଆମେ ଧରିକି ତାକୁ ଗାଁ ଗାଁ ବୁଲି ବିକ୍ରି କରୁ ବିକ୍ରି କରୁ ଆମକୁ ପଇସା କିଛି ବିନିଯୋଗ କରିବା ପାଇଁ ପଡ଼େନି ଏଇ ବୃତ୍ତିରେ ଆଉ ବିକ୍ରି କରୁ ବିକ୍ରି କରିକି ସେଥିରେ ଲାଭ ବହୁତ ଆଉ ଏ ବୃତ୍ତିଠାରୁ ମାନେ ମୋତେ ଭିନ୍ନ ଲାଗେ ଚାଷ ବୃତ୍ତିଟା ଚାଷଟା ଆମେ କ'ଣ କରିବୁ ନା ଚାରି ମାସ ବିଲରେ ଖଟିବୁ ଆଉ ଅନେଇଥିବୁ ଚାରି ମାସ ଆଠ ମାସ ପରେ ଅନେଇଥିବୁ କି ବିଲରୁ କେତେବେଳେ ଫସଲ ଅମଳ ହେବ ଆଉ ଫସଲ ଅମଳ ହେବ ସେ ଭଲ ହେବ କି ନ ହେବ ଆଉ ପଇସା ଖର୍ଚ୍ଚ କରିଥିବୁ ଯେହେତୁ ମନରେ ଯେ ଧକ ଧକ ଲାଗେ କେମିତି ହେବ କ'ଣ ହେବ ମୋତେ ଏ ଚାଷ ବାସରେ ଟିକିଏ ମୋତେ ଭିନ୍ନ ଲାଗେ ଆଉ ଏହି ମାଛ ଧରିବା ବୃତ୍ତି ଠାରୁ ଟିକିଏ ଭିନ୍ନ ଲାଗେ